ଆଜ୍ଞା ମାଣବସା ପାଇଁ କିଛି ଗେଣ୍ଡୁ ଫୁଲ ଆପଣଙ୍କ ପାଖେ ମିଳିବ ନାଇଁ ଗେଣ୍ଡୁ ଫୁଲଟା ବି ଦରକାର ପଦ୍ମ ଫୁଲଟା ବି ଦରକାର୍ ଆପଣଙ୍କ ସବୁ ମାନେ ଆଭେଲେବୁଲ୍ ଅଛି ତ ସବୁ ନାଇଁ ମାଳ ଦରକାର ଅଛି ଗୁଣ୍ଡ ବି ଦରକାର୍ ଅଛି ହଁ ମାନେ ବାହାର ସଜେଇବା ପାଇଁ ମାନେ ଗୋଲାପ ଫୁଲ ଆପଣଙ୍କ ପାଖେ ମିଳିବ ନା ସେ ମାନେ ଗୋଲାପ ଫୁଲ ଗୋଟେକୁ କେତେ ଟଙ୍କା ଗୋଟେକୁ ଦଶ ଟଙ୍କା ମାନେ ତା' ସାଇଜ୍ କେତେ ବଡ଼ ବଡ଼ ଅଛି ନା ମାନେ କଢ଼ ଟାଇପ୍ର ଆଚ୍ଛା ତାହାଲେ ସେ ଦଶ ଟଙ୍କା ଲେଖା ନାଇଁ ଆଉ ଯେଉଁ ଗେଣ୍ଡୁ ଫୁଲ ସେ ଯେଉଁ ମାଳଟା କେତେ ଟଙ୍କା ଆଉ ଖୋଲା ଦେଲେ କେତେ ଟଙ୍କା ମାନେ ଗୋଟେକୁ ଟଙ୍କାଟା ଓହୋ ମାଳ କୋଡ଼ିଏ ଟଙ୍କା ନାଇଁ ଆଉ ଅଲଗା ଫୁଲ କ'ଣ ରଖୁଛନ୍ତି ହୁଁ ତ ଆମର ଗୁରୁବାର ପୂଜା ଅଛି ତ ଆପଣ ଠିକ୍ ଟାଇମ୍ରେ ପହଞ୍ଚେଇ ପାରିବେ ନା ନାଇଁ

ଆଚ୍ଛା ଏଇ ଯେଉଁ ପଦ୍ମ ଫୁଲର ଆପଣଙ୍କ ପାଖରେ ମାନେ କେଉଁ କଲର୍ ମାନେ ମିଳିବ ଧଳା ନା ଅଲଗା କଲର୍ କିଛି ଅଛି ଗୋଲାପୀ ହେରିକା

ହଁ ମାନେ ବଡ଼ ବଡ଼ ଅଛି ତ ମାନେ ନା ଛୋଟଛୋଟ ଭଲ ଟିକିଏ ଦରକାର ଆମକୁ ଆଜ୍ଞା ନାଇଁ ଟିକିଏ ମାନେ ରେଟ୍ ସବୁ ଟିକିଏ ମାନେ ଦେଖିକି କହିବେ ଭଲରେ ଟିକିଏ ରେଟ୍ କହିବେ ଆଉ ଆମେ ଜାଣିଛୁ ଯେ ତଥାପି ଆପଣଙ୍କୁ କିଛି କାଟିବାକୁ ପଡ଼ିବ ନା ଏମିତି ହେଲେ କେମିତି ହବ ନାଇଁ ଆମକୁ ତ ଅଧିକ ଫୁଲ ଦରକାର୍ ସେଥିପାଇଁ ତ ମୁଁ ଆପଣଙ୍କ ଦୋକାନକୁ ଆସିଲି ମାନେ ଅଧିକ ନେଲେ ଆପଣ ଟିକିଏ ପଇସା କାଟିବେ ନା କମ୍ ନେଲେ ଆପଣ କ'ଣ କାଟନ୍ତି କି ଅଧିକ ନେବୁ ଯେହେତୁ ଆମେ ଅଧିକ ନେବୁ ଆପଣ ଟିକିଏ ରେଟ୍ କାଟିବେ ଆମକୁ ମାଳ ଦ ଦଶଟା ଖଣ୍ଡେ ଦରକାର ଅଛି ଆଉ ଖୋଲା ବି ଦରକାର ଅଛି ମାଳ ଟିକିଏ ମାନେ ଆପଣ ଯେତିକି ରେଟ୍ କହୁଛନ୍ତି ଟିକିଏ କମେଇକି କହିଲେ ଆମେ ସେଇଟା ନେବୁ ହଁ ଆଉ ଖୋଲାଟା କେତେ ଦେବେ ଖୋଲା ଗେଣ୍ଡୁ ଯେଉଁଟା ମାନେ ଗୁଣ୍ଡଟା ତୁମ ଗାଁ ହଁ ହଉ ଆଉ ଗୋଲାପ ଫୁଲ କାଟିଲେନି ହଁ ଯେ ଯେହେତୁ ଆମେ ଅଧିକ ନେବୁ କିଛି ତ ଗୋଟେ କାଟିବେ ଅଁ ହଉ ଠିକ୍ ଅଛି